ହଁ କୁହନ୍ତୁ ହଁ ହଁ ମୁଁ ସନ୍ତୋଷ ରେଷ୍ଟୁରାଣ୍ଟ ରୁ କହୁଛି ଜଳଖିଆ ନା ମିଲ ଆମର ରୁଟି ହୋଉଛି ପୁରୀ ବରା ବରା ସିଙ୍ଗଡ଼ା ଆଲୁଚପ ବିରି ବରା ପିଆଜି ବରା ଟଙ୍କାକୁ ଗୋଟିଏ ନା ତମେ ଗାଁ ଆଉ ସହର ସମାନ କରିଲେ ହେବ ନାହିଁ ଯାହା ବି ହେଲେ ଟିକେ ଫରକ ପଡ଼ିବ ନା କିଛିଟା ହଁ ହଁ ଆପଣଙ୍କ କେତେ ନବା ଥିଲା କି ଆଉ ଆସୁନ୍ ଦୋକାନ କୁ ଆସୁନ୍ ଆଉ ଆଉ କାଣା ନେବେ କି ଖାଲି ବରା ନେବେ ହ ହଉ ହଉ କେତେ ନବା ନବାର ଥିଲା

ଦଶ ଟଙ୍କାରେ ଦଶଟା କମ୍ ହେବନି ଆଜ୍ଞା ଏତ ସବୁ ଡାଲି ଭାତ ମଟନ ଚିକେନ ବିରିୟାନୀ ସବୁ ଭେରାଇଟି ଆଇଟମ ଅଛି ହଁ ସବୁ ବ୍ୟବସ୍ଥା ଅଛି ହଉ ପ୍ୟାକିଙ୍ଗ କରିଦେବା କେବେ ଦରକାର ଥିଲା କି ହଉ ଠିକ୍ ଅଛି ଆସନ୍ତୁ ଦୋକାନ କୁ ହେବ ହେବ ସେମିତି ବ୍ୟବସ୍ଥା ଅଛି ହେବ ପଠାଇଲେ ବି ହେବ ଆଉ କ'ଣ ମିଠା ଦରକାର ଥିଲା କି ସବୁ ଗୁଲାପ ଯାମୁନ ମିଠାଇ ହଉ ଠିକ୍ ଅଛି ଆସୁଛନ୍ତି ଆପଣ ହଉ ଠିକ୍ ଅଛି ଆସନ୍ତୁ